ଆମେ ଆମର ଛଅଟା ଋତୁରୁ ଆମେ ତିନିଟି ଋତୁ ଅନୁଭବ କରୁ ଫସଲ ପାଇଁକି ଯଥା ଖରା ଦିନ ବର୍ଷା ଦିନ ଏବଂ ଶୀତ ଦିନ ଆମେ ଅନୁଭୂତ କରୁ ବର୍ଷା ଦିନେ ଆମେ ସବୁକିଛି ଫସଲ ଆମେ ଲଗାଉ ତାକୁ ଆମେ ଡ୍ରେନ ଟାଇପ୍ର କରି ପାଣି ନିଷ୍କାସନ କରୁଥାଉ କିନ୍ତୁ ପାଣି ନିଷ୍କାସନ କଲେ ଆମ ଫସଲର ଟିକିଏ ଭଲ ହୁଏ ପାଣି ନିଷ୍କାସନ ନ କଲେ ଆମ ଗଛ ସଢ଼ି ଯାଏ କିମ୍ବା ପୋଚା ହୋଇଯାଏ ଆଉ ଶୀତ ଦିନେ ଶୀତ ଦିନେ ଆମେ ତ ଫସଲ ସବୁଠାରୁ ବହୁତ ଭଲ ହୁଏ କାରଣ ଶୀତଦିନେ ଆମର କୁହୁଡ଼ି ପଡ଼ି ଆମ ଗଛ ବେଶୀ ପାଣି କିମ୍ବା ବେଶୀ ଔଷଧ ପକାନ୍ତୁ ପକେଇବୁ ନାହିଁ ବିନା ପାଣିରେ ଆମର ବିନା ଔଷଧରେ ଆମର ଶୀତଦିନେ କୁହୁଡ଼ିରେ ଆମର ସବୁଠୁ ଭଲ ହୁଏ ଖରା ଦିନେ ଖରା ଦିନେ ଆମର ସଖାଳ ସନ୍ଧ୍ୟାବେଳେ ଦି ଟାଇମ ଦିନକୁ ପାଣି ଦିଆଯାଏ କାରଣ ପାଣି ନଦେଲେ ଖରା ଦିନେ ଆମର ଗଛ ଝାଉଁଳି ଯାଏ କିମ୍ବା ଆମ ଗଛ ନଷ୍ଟ ହୋଇଯାଏ ପାଣି ନଦେଲେ ଖରା ଦିନେ ଆମର ଗଛ ସବୁଠି ସୁସ୍ଥ ଓ ସବଳ ହୋଇଥାଏ ଆମକୁ ଫଳ ମୂଳ ଯୋଗାଇ ଦେଇଥାଏ